ମୋର ନିଜର ପାଳିତ ପଶୁ ବିଷୟରେ ମୋ ନିଜର ପାଳିତ ପଶୁ ବିଲେଇ ମୁଁ ବିଲେଇକୁ ବହୁତ ଭଲ ପାଏ ଓ ମାନେ ତାକୁ ଯେମିତି ମୁଁ ଆମେ ମାନେ ନିତ୍ୟକର୍ମ କରିଛୁ ଖାଇବା ପିଇବା ତା'ର ବି ସେମିତି ଖାଇବା ପିଇବା ଭଲ ମନ୍ଦ ବୁଝେ ତା'ର ନାଁ ମୁଁ ଦେଇଛି ତା' ନାଁ ପୁଷି ତା'ର ମୋର ଯେମିତି ନିଜେ ମୁଁ ଯତ୍ନ ନିଏ ତା'ର ବି ମଧ୍ୟ ମୁଁ ସେମିତି ବହୁତ ସାରା ଯତ୍ନ ନିଏ ଆଉ ତାକୁ ବହୁତ ବହୁତ ଭଲ ପାଏ ଆମ ଘରିବ ଲୋକଙ୍କର ବି ତା' ସହିତ ବହୁତ ଭଲ ସମ୍ପର୍କ ତାକୁ ଆମେ ସମସ୍ତେ ବହୁତ